ଶାଢ଼ୀ ଶାଢ଼ୀର ମାହାତ୍ମ୍ୟ କ'ଣ କହିମି ଯେତେ କହିଲେ ବି ଶାଢ଼ୀର କଥା କହିଲେ ଅତୁଳନୀୟ କାରଣ ଶାଢ଼ୀ ନାରୀର ସୋନ୍ଦର୍ଯ୍ୟ ବଢ଼େ ଯେ ଯେକୌଣସି ଝିଅ ବି ଶାଢ଼ୀ ପିନ୍ଧିଲେ ଶାଢ଼ୀ ତାଙ୍କୁ ବହୁତ ଭଲ ଲାଗେ କାରଣ ଶାଢ଼ୀଟା ସମସ୍ତଙ୍କୁ ଭଲ ଦେଖାଯାଏ ପିନ୍ଧିଲେ ସେ ଯେଉଁ ଶାଢ଼ୀ ହଉଛି ଏତେ ଯୋଉଁ ମୁଁ ମୋର ଜଣେ ସାଙ୍ଗ ପାର୍ଟିକି ଯାଇଥିଲି ଅର୍ଡ଼ର୍ କରିଥିଲି ଗୋଟେ ଶାଢ଼ୀ ସେ ଶାଢ଼ୀଟା ପିନ୍ଧିଥିଲି ମୋତେ ସମସ୍ତେ କହୁଥିଲେ ଏ ଶାଢ଼ୀଟା ବହୁତ ସୁନ୍ଦର ଦେଖାହଉଛି ତତେ ବହୁତ ମାନୁଛି ଶାଢ଼ୀ ତୁ ପିନ୍ଧିଲେ ତତେ ପୁରା ବହୁତ ସୁନ୍ଦର ଲାଗୁଛି ଡ୍ରେସ୍ ଅପେକ୍ଷା ଆଉ ଶାଢ଼ୀଟା ଅନଲାଇନ୍ରେ ସବୁ ଆଜିକାଲି ଅର୍ଡ଼ର୍ କରୁଛନ୍ତି ମୁଁ ପ୍ରାୟ ଟାଇମ୍ ବହୁତ ଶାଢ଼ୀ ଅର୍ଡ଼ର୍ କରେ ମୋତେ ବହୁତ ଭଲ ଲାଗେ ଶାଢ଼ୀ ଶାଢ଼ୀ ମୋର ବହୁତ ପସନ୍ଦ ଆଉ ଶାଢ଼ୀରେ କୁଞ୍ଚ ପଡ଼େ ସେ କୁଞ୍ଚ ପୁରା ସାଇଜ୍ରେ ପଡ଼ିଲେ ପୁରା ସାଇଜ୍ ଲାଗେ ମାନେ ଶାଢ଼ୀଟା ମାନେ ଯେଉଁମାନେ ପିନ୍ଧିଥାଆନ୍ତି ଶାଢ଼ୀଟା ସାଇଜ୍ରେ ପିନ୍ଧି ପାରିଲେ ସୁନ୍ଦର ଲାଗେ ସମସ୍ତଙ୍କୁ ଶାଢ଼ୀର ମାନେ ମୁଁ ଦୋକାନକୁ ଯେତେବେଳେ ଯିବି ଆଗେ ମୋର ନଜର ଶାଢ଼ୀ ଉପରେ ପଡ଼େ ଶାଢ଼ୀର ଶାଢ଼ୀଟା ବହୁତ ଆଟ୍ରାକ୍ଟ୍ ମାନେ ବହୁତ ସୁନ୍ଦର ଲାଗେ ସମସ୍ତଙ୍କୁ ଶାଢ଼ୀ ଆଉ ଆମ ଘରେ ତ ସବୁବେଳେ ପାର୍ଟି ଫଙ୍କସନ୍ ପୂଜା ପର୍ବ ଏଥିରଲେ ମୋତେ ଶାଢ଼ୀ ଭଲ ଲାଗେ ସମତେ ବି କୁହନ୍ତି ତମେ ଅଲଗା କିଛି ପିନ୍ଧ ସବୁବେଳେ ଡ୍ରେସ୍ ପିନ୍ଧୁଛ ଶାଢ଼ୀ କିଛି ତୁମେ ଅଲଗା ଟିକେ ପିନ୍ଧ ସବୁବେଳେ ଶାଢ଼ୀ ପିନ୍ଧିବାକୁ କୁହନ୍ତି ଓଷାବାର ପର୍ବପର୍ବାଣୀରେ ମାନେ ଯେତେବେଳେ ଆମେ ଝିଅ ଅବସ୍ଥାରେ ଯେତେବେଳେ ଥିଲୁ ଏବେ ତ ସ୍ତ୍ରୀ ଲୋକ ହେଇଗଲୁଣି ଯେତେବେଳେ ଝିଅ ଥିଲୁ ଘରେ ସମସ୍ତେ କୁହନ୍ତି ମଝିରେ ମଝିରେ ତମେ ଶାଢ଼ୀ ପିନ୍ଧ